ହାଏ ହ୍ୟାଲୋ ଗୁଡ଼୍ ମର୍ନିଙ୍ଗଂ ଥଣ୍ଡା ଦିନ କଥା ମୁଁ ମୋର ସାଙ୍ଗ ମିଶିକି ଗୋଟେ ଡିସାଇଡ଼୍ କଲୁ ଯେ ନାଇଁ ଏ ବର୍ଷ ଗୋଟେ ଭଲ ଜ୍ୟାକେଟ୍ କିଣିବା ବୋଲି ଗଲା ବର୍ଷ ଗୋଟେ ଜ୍ୟାକେଟ୍ କିଣିଥିଲି ସେ ଜ୍ୟାକେଟ୍ ଲାଷ୍ଟିଂ ଦେଲାନି ସେଇଟା ଖରାପ ବାହାରିଲା ତହିଁରୁ ରଙ୍ଗ ଫଙ୍ଗ ସବୁ ଛାଡ଼ିଯାଇ ଥିଲା ସେଇଟା ଖରାପ ହେଇଗଲା ଆଉ ସେଇଟା ଏ ବର୍ଷ ପିନ୍ଧି ହେଲାଣିି ସେଥିପାଇଁ ମୁଁ ମୋର ସାଙ୍ଗ ମିଶିକି ଗଲି ମାଲକାନଗିରି ଗୋଟେ ଜ୍ୟାକେଟ୍ କିଣିବା ପାଇଁ ଥଣ୍ଡା ବି ବହୁତ ବଡ଼ିଥିଲା ହେଲେ ଦୋକାନକୁ ଗଲା ପରେ ସେଇଠି ଗଲି ସେଷ୍ଟା ମାନେ ଅଛନ୍ତି ତାଙ୍କେ ପଚାରିଲି ଭାଇ ଗୋଟେ ଭଲ ଜାକେଟ୍ଟେ ଦେଖାଉ ହଁ କାଇଁ କହିଲେ କେଉଁ ରେଟ୍ରେ ଦେଖେଇବି ମୁଁ କହିଲି ପନ୍ଦରଶହ ଭିତରେ ଦେଖାଉ ଯେମିତି ତାର ରଙ୍ଗ ଫଙ୍ଗ ଛାଡ଼ିବ ନାହିଁ ଧୋଇଲେବି ସେମିତି ଗୋଟେ ଦେଖେଇ ଥାଉ ଯାହାକି ଆମେ ଗୋଟେ ତିନି ଚାରି ବର୍ଷ ପିନ୍ଧି ହବ ସେ କହିବାରୁ ତାଙ୍କୁ ଗୋଟେ ଲେଦର୍ର୍ ଜ୍ୟାକେଟ୍ ଆଣିଲେ ଆଣିଲା ପରେ ଦେଖିଲୁ ଫାଷ୍ଟ୍ଟା ଦେଖିଲା ପରେ ଆମକୁ ପସନ୍ଦ ହେଲାଣି ହେଲା ଗୋଟେ ଡିଜାଇନ୍ ଦେଖେଇଲେ ଦେଖେଇଲା ବେଳୁ ସେ ଜ୍ୟାକେଟ୍ଟା ଯାହାଉ ଆମର ଦୁଇ ଜଣଙ୍କବି ପସନ୍ଦ ହେଲା ହେଲା ପରେ ଆମେ କିଣିକି ଆଣିଲୁ ଆଣିଲା ପରେ ଦୁଇ ତିନି ଦିନ ପିନ୍ଧିଲା ପରେ ସେଇଟା ଧୋଇଦେଲୁ ଧୋଇଲାରୁ ଲେଦର୍ ଜାକେଟ୍ଟା କ'ଣ ହେଉଛି ଯୋଡ଼ା ଓରିଜିନାଲ୍ ସେଇଟା କିଛି ତ ହବ ନାହିଁ ଆଉ ଯୋଉଡ଼ା ଡୁପ୍ଲିକେଟ୍ ଥିବ ସେଇଟା ଫାଟି ଫାଟି ଗାରଗାର ହେଇଯିବ ତାର ଛାଲ ବି ଉଠିଯିବ ରହୁନାହିଁ କିନ୍ତୁ ଏ ଜ୍ୟାକେଟ୍ଟା କିଣିଲାରୁ ସେଇଟା ଭଲ କାମ ଦେଲେ ସେଇଟା କିଛି ଗାର ଫର ହେଲାନି ଛାଲ ବି ଉଠିଲା ନାହିଁ ତାର ପିନ୍ଧିବି ପିନ୍ଧିବାକୁ ବି ସେଇଟା ମୂଲାୟମ୍ ଥିଲା ଏବେ ବି ଅଛି ମୋ ପାଖରେ ସେ ଜ୍ୟାକେଟ୍ଟା ଘରେ ମୋର ହିସାବରେ ସେଇଟା ଆହୁରି ଯିବ ଛଅ ସାତ ବର୍ଷ ପଳେଇବ ତାର କମ୍ପାନୀବି ଭଲ ଅଛି ଜ୍ୟାକେଟ୍ଟା ବି ଭଲ ଉଷ୍ମ ଦେଉଛି ଗରମ ଦେଉଛି ଥଣ୍ଡାବିି ଲାଗୁନି ସେଇଟା ପିନ୍ଧିଲା ପରେ ଏତିକି ଏଇ ମୋର କହିବା କଥା ସେ ଜ୍ୟାକେଟ୍ଟା ମୋର ଭଲ ପଡ଼ିଛେ